ବର୍ତ୍ତମାନ ସମାଜରେ ଯୁବଗୋଷ୍ଠୀମାନଙ୍କର ବେକାରୀ ସମସ୍ୟା ଏକ ମୁଖ୍ୟ କାରଣ ହୋଇଅଛି ଏବଂ ସରକାର ସେଥିପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ଯଦ୍ୱାରା କି ବେକାରୀ ଥିବା ଯୋଗୁଁ ଯୁବଗୋଷ୍ଠୀ ଖରାପ ରାସ୍ତାକୁ ମଧ୍ୟ ଚାଲି ଯାଉଛନ୍ତି ହଁ ନିଶା ନିଶା ଏଗୁଡ଼ିକ ସେବନ କରିକି ସେମାନେ ବିଭିନ୍ନ ପ୍ରକାର ଅପରାଧ ଘଟୋଉଛନ୍ତି ସରକାର ଏଥିପ୍ରତି ଧ୍ୟାନ ଦେବା ଉଚିତ ଯେ ସେ ମାନେ ଅଧିକ ଯେପରି ଯୋଜନା ସୃଷ୍ଟି କରି ଯେଉଁମାନେ ବେକାରୀ ଅଛନ୍ତି ସେମାନଙ୍କୁ କିପରି ନିଯୁକ୍ତି ଦିଆଯିବ ଏବଂ କେବଳ ସରକାର ଚାକିରିକୁ ଅପେକ୍ଷା ନକରି ଯେଉଁମାନେ କମ୍ ପାଠ ପଢ଼ିଛନ୍ତି ମଧ୍ୟ ସେମାନଙ୍କୁ କିପରି ଗୋଟେ ଯୋଜନା ଆରମ୍ଭ କରି ସେମାନଙ୍କୁ ସେଠି କିପରି ନିଯୁକ୍ତି କରାଯିବ ସେଇ ବିଷୟରେ ଧ୍ୟାନ ଦେଇଥିଲେ କିମ୍ବା ପଦକ୍ଷେପ ନେଇଥିଲେ ଠିକ ହୋଇଥାନ୍ତା ଏବଂ ବେକାରୀ ଯୁବକ ଯୁବତୀମାନେ ପ୍ରାୟ ପାଞ୍ଚଶହ ଥିବେ ସେମାନେ ଅପେକ୍ଷା କରିକି ରହିଥିବେ କିନ୍ତୁ ସେଠି ଶହେଟି ସିଟ୍ ଥିବ ସେଇ ସିଟ୍ ସଂଖ୍ୟା ଟିକେ ଅଧିକା ବଢ଼େଇକି କରିଲେ ଭଲ ହେଇଥାନ୍ତା ଆଉ